ହ୍ୟାଲୋ ହୋଟେଲ୍ ରୟାଲ ବ୍ଳୁରୁ କହୁଥିଲେ କି ମୁଁ ଏଇ ଚାରିଦିନ ତଳେ କିଛି ଖାଦ୍ୟ ମଗାଇଥିଲି କିନ୍ତୁ ସେ ଖାଦ୍ୟ ବାତିଲ ହୋଇଯାଇଥିଲା ଆସିପାରିନଥିଲା କିନ୍ତୁ ତିନିଦିନି ହୋଇଗଲାଣି ହୋଇଗଲା ପରେ ବି ମୁଁ ମୋ' ପଇସା ଫେରସ୍ତ ପାଇନି ହଁ ମୁଁ ଫୋନପେ ନମ୍ବର ତ ଦେଇକି ଆସିଥିଲି ଆପଣ ପାଇ ନାହାଁନ୍ତି କେମିତି ଆପଣ ପାଇ ନାହାଁନ୍ତି ମୁଁ ତ ଦେଇକି ଆସିଥିଲି ହଁ ଖାଦ୍ୟ ଯଦି ମିଳିଲାନି କିନ୍ତୁ ଯଦି ବାତିଲ୍ ହୋଇଗଲା ଆପଣ ତ ପଇସାଟା ଫେରସ୍ତ କରିବା କଥା ନା କିନ୍ତୁ ଆପଣ ଆଜି ପର୍ଯ୍ୟନ୍ତ ଫେରସ୍ତ କରୁ ନାହାଁନ୍ତି ମୁଁ ଆଜି କଲ୍ କରିବାରୁ ଆପଣ ମାନେ କହୁଛନ୍ତି ଯେ ମୁଁ ଜାଣିନାହିଁ ହେଉ ଆଚ୍ଛା ଠିକ୍ ଅଛି ମୁଁ ଏବେ ମୋ' ଫୋନପେ ନମ୍ବର ଦେଉଛି ଆପଣ ସେ ପଇସା ମୁଁ ଯେଉଁ ପଇସା ମୁଁ ଦେଇଥିଲି ସେ ପଇସାଟାକୁ ଫୋନପେରେ ପଠାନ୍ତୁ ହଁ ଆଚ୍ଛା ଠିକ୍ ଅଛି